ପେଣ୍ଟିଂ ଆରମ୍ଭ କରିବା ପାଇଁ ବ୍ୟବହାର ପେଣ୍ଟିଂ ଆମେ କରିବା ପାଇଁ ଆମେ ଫାଷ୍ଟ୍ ପେନ୍ସିଲ୍ ଦ୍ଵାରା ବ୍ୟବହାର କରୁଛୁ ତା'ହେଲେ ଭୁଲ୍ କିଛି ହେଲେ ରଫ୍ କରିକି ଆମେ ସ୍କେଚ୍ ପେନ୍ ଫେର ଆଉ ଥରେ ଆରମ୍ଭ କରିକି ତାକୁ କଲର୍ ମାଧ୍ୟମରେ କଲେ ଆମର ଭଲ ହୋଇଥାଏ ଏଥିପାଇଁ ଏଇ ପେଣ୍ଟିଂଟା ହିଁ ଆମର ବହୁତ ଆରମ୍ଭର ସହିତ କରିକୁ ପଡ଼େ ପ୍ରତ୍ୟେକ ପେନ୍ସିଲ୍ରେ କରିକି ଯଦି ଭୁଲ୍ ହେଲେ ତାହା ରବର୍ ମାଧ୍ୟମରେ ମାନେ ଲିଭାଇକି ଫେର ପେଣ୍ଟିଂ କରି ତାକୁ କଲର୍ ଦିଆଯାଏ ସେହି କଲର୍ ଲାଇଟ୍ କଲର୍ ବି ହୋଇପାରିଥିବ ଏଥିପାଇଁ ଆମେ ପେଣ୍ଟିଂଟା ଭଲସେ କରିଲେ ତାକୁ ଆମେ ଭଲରେ ସଜାଡ଼ି ପାରିବୁ ଏହି ପେଣ୍ଟିଂ ଦୃଶ୍ୟଟା ଦେଖିବା ପାଇଁ ବି ଭଲ ଲାଗେ ଏଥିପାଇଁ ଏହି ପଦ୍ଧତି ଆମ ପାଇଁ ବହୁତ ସୁନ୍ଦରଦାୟକ ତାହା ସଜାଇକି ଆମେ କହିପାରୁ ରଫ୍ରେ ନ କହିିବି ପ୍ରଥମେ ତା'ପରେ ଭଲସେ କରିକି ତାକୁ ସ୍କେଚ୍ ପେନ୍ ମାଧ୍ୟମରେ କଲରିଂ କରାଯାଏ ଏଇଥିପାଇଁ କୌଣସି ଦୃଶ୍ୟ ଦେଖିବାକୁ ବି ଭଲ ଲାଗେ ଯାହାକି ପଶୁପକ୍ଷୀ ବାର୍ଡ଼୍ ଆନିମଲ୍ ସବୁ ଏଇସବୁ ଦେଖିପାରୁ